ହେଲୋ ଆପଣଙ୍କର ଓମଫେଡ଼ ଦୋକାନ ଅଛି ଆପଣ ଯେ କ୍ଷୀର କରିକି ମୋର ପନିର ଫନିର ବନଉଛି ଆପଣ କ୍ଷୀର ଆପଣ କ୍ଷୀର ନେଇକି ଆମେ ଚାହା ଫାହା ଚାହା ଦୋକାନ କରୁଛୁ ତ ଆଉ ସବୁ ଆମର ଅଛନ୍ତି ବନଉଛନ୍ତି ପନିର ଫନିର ସବୁ କରୁଛନ୍ତି ଆପଣ କ୍ଷୀର ଟିକେ ଭଲ କ୍ଷୀର ଦେବେ

ମୋର ରୋଡ଼ ସାଇଡ଼ରେ ପୁରା ଆପଣ ଟିକେ ଭଲ କ୍ଷୀର ଦେବେ ଆପଣ କ୍ଷୀର ଦେଲେ ଆମର ଅଛନ୍ତି ବହୁତ କଷ୍ଟମର ଆପଣ ନେଇ ପହଞ୍ଚେଇବେ ଓମ୍ଫେଡ଼୍ କ୍ଷୀର ଅଛି ଆପଣଙ୍କର ଦେଶୀ ଗାଇ ନ ଥିବ ଦେଶୀ କ୍ଷୀର ନ ଥିବ ହଁ ହଁ ଏଇ ସେଇ କ୍ଷୀର ଦିଅନ୍ତୁ ଭଲ କ୍ଷୀର ଟିକେ ଦେବେ ଆଉ ଆଉ ଆମର ପନିର ଫନିର ହେବ ଆଉ କ୍ଷୀର ଚା' କରିବି ଆମର ସବୁ ଚାଲୁଛି ତ ହଁ ନବା ପନିର ଅଛି ଆମର ନିଜେ ବନଉଚୁ ପନିର

ଆପଣ ଟିକେ ରେଟ୍ ଟିକେ ଏଠି ଆମକୁ କମ ଟିକେ ଲାଗୁଛି ନା କ'ଣ ଅହଃ ନାଁ ଆପଣ ଟିକେ ଅଧିକ ଆଣିବ ଟିକେ ଟଙ୍କେ ଦୁଇ ଟଙ୍କା କମେଇବେ ଆଉ ହଁ ଆମର ଅଛନ୍ତି ଆଉ କିଛି ବି ଅଛନ୍ତି ଦୋକାନରେ ଅଛନ୍ତି ଆପଣଙ୍କର ପାଖରେ ଯାଇ ପହଞ୍ଚିବେ ଆଉ ଟିକେ ରେଟ୍ କନସେସନ୍ କରିବେ ଆପଣ ପାଖରେ ଯାଇ ପହଞ୍ଚିବେ ହେଲା ହଁ ଆପଣ ଟିକେ ରେଟ୍ ଟିକେ କମ ହେଲେ ଆପଣ କତିରେ ଯାଇ ପହଞ୍ଚିବେ କିଛି ଅସୁବିଧା ନାହିଁ ଆପଣ ହେଉଛି ଟିକେ ରେଟ୍ ଚିପ କରିବେ ଆପଣ ଯାହା ଥିବ ଆପଣଙ୍କର ପନିର ଫନିର ଆପଣଙ୍କର କହୁୁଛନ୍ତି ଅଛି ବୋଲି ଆପଣ ପାର୍ଟି ବହୁତ ଖୋଜୁଛନ୍ତି ଆପଣଙ୍କ ପାଖରେ ଯାଇ ପହଞ୍ଚିବେ ହେଲା ରେଟ ଟିକେ କମ କରୁନ ଟିକେ ସେ ଆପଣଙ୍କ ସାଙ୍ଗରେ ଟିକେ ସମ୍ପର୍କ ଗଢ଼ିବ ନାଁ ନାଁ ନାଁ ନାଁ ଆପଣ ରେଟ ଆପଣଙ୍କ ଯାହା ନଉଛନ୍ତି ଆପଣ ଏଇକି ଆପଣ ରିହାତି ଟିକେ କରିବେ ମଣ୍ଡି ଅଧିକ ଆପଣଙ୍କ ଟିକେ ଅଧିକ ମାଲ ଆସିବ ଟିକେ ହେଲା ଅଛି ଅଧିକା ଆସିବ ଆପଣ ଦେବେ ପାଞ୍ଚ ଲିଟର ଆସୁଛି ପନ୍ଦର ଲିଟର ଅଣେଇବୁ ହଁ ଟିକେ ଅଧିକ ମାଲ୍ ଆଣିବୁ କୋଡ଼ିଏ ଚାଳିଶ ଲିଟରଡ ପଚାଶ ଲିଟର ଆଣିବୁ ଆଣିବୁ ମୋର ସବୁ ଆଇଟମ ହେଉଛି ଆପଣ ଟିକେ ଦେଲେ ଆଉ ଅନ୍ୟ ଲୋକ ବି ଆପଣଙ୍କ ପାଖରେ ଯାଇ ପହଞ୍ଚିବେ ଏବେ ସିଏ ଆଣିବେ ଟିକେ ଆପଣ ଟିକେ ଡିସକାଉଣ୍ଟ ଦେଲେ ଆପଣଙ୍କ କତିରେ ପହଞ୍ଚିବେ ହଁ ଆପଣ ଟିକେ ଡିସକାଉଣ୍ଟ ଦେଲେ ଆପଣ କଷ୍ଟମର ଆପଣଙ୍କ ଆପଣଙ୍କ ଇଏ ବ୍ୟବହାର ଦେଖିକି ଆପଣଙ୍କ କତିରେ ଯାଇ ଅଧିକ କଷ୍ଟମର ଯାଇ ପହଞ୍ଚିବେ ଆପଣଙ୍କର ବ୍ୟବହାର

ହଁ ହୁ ହୁଁ ଅଁ ଆପଣ ପହଞ୍ଚି ଆପଣ ପହଞ୍ଚିବେ ପାଖରେ ହେଲା ଆପଣ ଟିକେ କାମ କରନ୍ତୁ ଆପଣ ଆପଣ ଗାଡ଼ି ଆଗ ଗାଡ଼ି ଆସୁଛି କହୁଛନ୍ତି ଆପଣ ରୋଡ଼ ସାଇଡ଼ ଆମର କାଉଣ୍ଟର ଅଛି ଆପଣ ଦେଇଯିବେ